ମୋ ଘର ପାଖରେ ମୋର ଛୋଟ ବଗିଚାଟେ ଅଛି ସେ ବଗିଚାରେ ଗେଣ୍ଡୁ ଗଛ ମନ୍ଦାର ଟଗର ଗ୍ଲାସ୍ ଗେଣ୍ଡୁ ଜୁଇ ଯାଇ ମାଳତୀ ସୁନା କନିୟାରୀ ବହୁତ ପ୍ରକାର ଫୁଲଗଛ ଅଛି ଏଠି ବହୁତ ମାଙ୍କଡ଼ ବୋଲି ମୁଁ ମୋ ବଗିଚାର ଚାରିପଟେ ଚାରିପଟେ ଉପରେ ପ୍ଲାଷ୍ଟିକ୍ର ଜାଲ ବିଛେଇ ଦେଇଛି ମାଙ୍କଡ଼ ସେ ବଗିଚାରେ ଆଉ ପଶି ପାରନ୍ତିନି ମୁଁ ସବୁ ଦିନ ସକାଳୁ ଉଠି ଇଏ ମୋର କାମ ହେଲା ଫୁଲଗଛରେ ପାଣି ଦେବି ମୋର ସିଆର ସିଆର ହେଇଛି ପାଣି ମଡ଼ିଆ ହବ ପ୍ରତି ପାଞ୍ଚଦିନରେ ସାତଦିନରେ ତାକୁ ହାଣି ଖୁରସେଇ ସେଥିରେ ପିଡ଼ିଆ ଦିଏ ବିଭିନ୍ନ ପ୍ରକାର ଫୁଲକୁ ମୁଁ ଆଣି ଠାକୁରଙ୍କ ମୁଣ୍ଡରେ ଦିଏ ଆଉ ପ୍ରତି ସପ୍ତାହକୁ ଥରେ ଯେଉଁ ଖତ ଫୁଲ ଗଛମୂଳେ ଆଣିକି ତାକୁ ଦିଏ ପାଣି ମଡ଼ାଏ ସେ ଛୋଟ ଛୋଟ ଡାହି ଗୁଡ଼ା ସବୁ କାଟିଦିଏ କମ୍ପୋଷ୍ଟ୍ ବି ଦିଏ ଏଇ ସେ ଗୁଡ଼ାକ ଦିଏ ସେ ଡାହି ଗୁଡ଼ା ଛୋଟ ଛୋଟ କାଟିକି ତାକୁ ଅଲଗା ଜାଗାରେ ପୁଣି ପୋତିଦିଏ ଏମିତି କରିକି ବିରାଟ ବଡ଼ ବଗିଚା ମୋର ବାରି ପଛଆଡ଼େ ହେଇଛି ଆଉ ସନ୍ଧ୍ୟା ହେଲେ ସେ ବଗିଚାରେ ମୁଁ ଟିକିଏ ବୁଲେ ବହୁତ ଭଲ ଲାଗେ ମୋ ବଗିଚାରେ ବୁଲିବାକୁ